ହଁ ଆମ ଅଞ୍ଚଳରେ ଅଛି ମା' ମାଣିକେଶ୍ଵରୀ ମନ୍ଦିର ବହୁତ ରଜାକାଳରୁ ଅଛି ରଜା ଘର ଅଛି ରଜା ମନ୍ଦିର ସେଇଟା ମା' ବହୁତ ବର୍ଷ ବହୁତ ବର୍ଷରୁ ଏଠି ଅଛନ୍ତି ମା' ଏଠି ମାନେ ଯାତ୍ରା ହୁଏ ସେ ଦଶ ଦଶହରା ମାସରେ ସେଇଠି ଗୋଟେ ଛତ୍ରଯାତ୍ରା ହୁଏ ଛତ୍ରଯାତ୍ରାରେ ସେଇଠି ମାଆକୁ ମାଆଙ୍କୁ ପୂଜା କରନ୍ତି ବାକି ସବୁବେଳେ ତ ପୂଜାହୁଏ ବାକି ସେ ଯାତ୍ରା ଗୋଟେ ହୁଏ ସେ ଟାଇମ୍ରେ ବହୁ ଦୂରଦୂରରୁ ଲୋକ ଆସନ୍ତି ପୂଜା କରନ୍ତି ବହୁ ମାନେ ଏମିତି ସେ ସେ ଜାଗା ଫେମସ୍ଟା ଆଉ ମାଆଙ୍କ ପୂଜା ହୁଏ ସେଇଠି ସେ ମାନେ ଲୋକମାନେ ମାନସିକ କରୁଥାନ୍ତି ମାନସିକ କରିକି ଆସିକି ଛେଳି କୁକୁଡ଼ା ବଳି ଏମତି ବଳି ଦିଅନ୍ତି ଆଉ ଆଉ ରଜାକାଳରୁ ରଜା ରଜା ରହିବା ଘର ସେଇ ଘର ବି ଅଛି ରଜା ରଜାମାନେ ଯେଉଁ ଘରେ ଥିଲେ ସେ ଘର ଅଛି ସେ ଐତିହାସିକ ବୋଲେ ସେମିତି ଅଛି ବୁଲ୍ବା ଜାଗା ମାନେ ବି ଅଛି ଆଉ ଅଛି ବୁଲାବୁଲି କର୍ବା ଜାଗା ଆମର ତ ଏଠି ତ ବେଶି ମାଆଙ୍କ ମନ୍ଦିର ଗୋଟେ ବହୁତ ବହୁତ ବର୍ଷରୁ ବହୁତ ମାନେ ଆମେ ତ ଜାଣିନୁ ମୁଁ ତ ଶୁଣିଥିଲି ଆଗରୁ ଆଗରୁ ଶୁଣିଥିଲି ଏବେ ତ ଯାଇକି ବୁଲିଛି ଏ ପାଖ ଜାଗା ସବୁବେଳେ ଯାଏ ବୁଲ୍ବା ପାଇଁ ବୁଲାବୁଲି କରି ଆସେ ଆତ୍ମା ଶାନ୍ତି ଲାଗେ ମନ୍ଦିରରୁ ଗଲେ ମାଆଙ୍କ ମନ୍ଦିର ପାଖକୁ ଟିକିଏ ଗଲେ ମନ୍ଦିର ଭଲ ଲାଗେ ଆଉ ଆପଣ ଆସନ୍ତୁ ଆସନ୍ତୁ ବୁଲୁ ବୁଲି ବୁଲିକି ଯିବେ ଆଉ ଦେଖିବେ